ବୌଦ୍ଧ ଜିଲ୍ଲାର ମୁଖ୍ୟ ମନୋରଞ୍ଜନ କାର୍ଯ୍ୟକଳାପ ତଥା ପ୍ରକଳ୍ପଗୁଡ଼ିକ ମଧ୍ୟରେ ବୌଦ୍ଧ ପାର୍କ ବୌଦ୍ଧ ପ୍ରେକ୍ଷାଳୟ ରାମେଶ୍ୱର ମନ୍ଦିର ତଥା ଭୈରବୀ ମନ୍ଦିର ମା' ମହେଶ୍ୱରୀଙ୍କ ପୀଠ ଏହିସବୁ ଅନ୍ୟତମ ଏଠାରେ ଅନେକ ଲୋକ ଏକତ୍ରିତ ହୋଇ ମା'ଙ୍କ ଆରାଧନା ଏବଂ ପୂଜା ମଧ୍ୟ କରନ୍ତି